ହ୍ୟାଲୋ ସାଙ୍ଗ ସେଦିନ ଯୋଉ ଶାଢ଼ୀଟା କିଣିକି ଆଣିଥିଲି ଜାଣିଛୁକି ନାଲି ଶାଢ଼ୀ ଆଉ ସେ ଶାଢ଼ୀଟାକୁ ସେଦିନ ଆଣିଥିଲି କିଣିକି ଭଲ ଲାଗିଲା ବୋଲି ଆଉ ସେ କଣ ହୋଇଛି ନା ତାକୁ ଧୋଇଲା ପରେ ଖାଲି ନାଲି ରଙ୍ଗ ସବୁ ପଳାଉଛି ମୁଁ ଭାବିଥିଲି ଭଲ ପଡ଼ିବ ବୋଲି ଭଲ ପଡ଼ିଲା ନାହିଁ ମନ ଭାରି ଦୁଃଖ ଆଉ ଦେହ ହାତ ସବୁ ପିନ୍ଧିଲା ପରେ ବି ଲାଲ୍ କଲର୍ ହୋଇଯାଉଛି ଆଉ ଯେତେଥର ଧୋଉଛି ଖାଲି ବାଲ୍ଟି ବାଲ୍ଟି ରଙ୍ଗପାଣି ବାହାରିଯାଉଛି ଆଉ ମନ ବହୁତ ଦୁଃଖ ଧଡ଼ି ଉଲୁରି ଯାଉଛି ଷ୍ଟୋନ ଏଇ ପଥର ସବୁ ଖସିଗଲା ଆଉ ସୂତା ଉଲୁରୀ ଯାଉଛି ହଁ ସୂତା ଉଲୁରୀ ଯାଉଛି କୋଚା ହୋଇଯାଉଛି ଆଉ ସେରାକ ଆଉ କଣ ଭଲ ଲାଗିଲା ମୋତେ ଆଉ ଏତେ ସେ ଦୋକାନକୁ ଆଉ ଟୋଟାଲ ଯିବିନି ତାକୁ ମନା କରିବି ତୁମଠୁ ଆଉ ନେବିନି ଶାଢ଼ୀ ଭଲବି ଲାଗୁନି ଶାଢ଼ୀ ମୋତେ ଆଉ